ପାରମ୍ପରିକ ପୋଷାକ ଆମର ତିଆରି କରାଯାଏ ଯେମିତିକି ସମ୍ବଲପୁରୀ ବସ୍ତ୍ର ମୁଁ ସେଥିରେ ଥରେ ମାତ୍ର ଚେଷ୍ଟା କରିଛି ଯେମିତିକି ସୂତା ତାକୁ ସୂତାକୁ ବାହାର କରି ତାକୁ କାଟିବା ସୂତାକୁ କାଟିକି ତାକୁ କଲର୍ ପାଣିରେ ବୁଡ଼ାଇବା ତାପରେ ଲୁଗାବୁଣା ମେସିନ୍ରେ ତାକୁ ବୁଣିବା ଏମିତି କରିକି ଆମର ସମ୍ବଲପୁରୀ ବସ୍ତ୍ର ତିଆରି କରାଯାଏ ଆମର ବହୁତ ଲୋକ ବି ସମ୍ବଲପୁରୀ ବସ୍ତ୍ର ତିଆରି କରନ୍ତି ଆଉ ଓଡ଼ିଶା ପ୍ରସିଦ୍ଧ ମଧ୍ୟ ସେଇଟା ହେଇଛି ମୁଁ ମଧ୍ୟ ଚେଷ୍ଟା କରିଛି ଥରେ ମାତ୍ର ଚେଷ୍ଟା କରିଛି